ଆମ ଏରିଆରେ ପ୍ରାଣୀ ଚିକିତ୍ସକ ବହୁତ କମ ଥିବାରୁ ସମସ୍ତ ଗାଈଗୋରୁମାନଙ୍କୁ ଠିକସେ ଟ୍ରିଟମେଣ୍ଟ୍ କରିପାରୁ ନାହାଁନ୍ତି ଯେଉଁଥି ପାଇଁ କି ଆମ ପଟରେ ଗାଈଗୋରୁ ମାନେ ମୃତ୍ୟୁବରଣ କରୁଛନ୍ତି ସରକାର ଏପ୍ରତି ଯଦି ଧ୍ୟାନ ଦେବେ ପଶୁ ଡାକ୍ଟରମାନଙ୍କୁ ଅଧିକ ପରିମାଣରେ ରଖି ଗାଁ ଗାଁ ଯାଇ ସେମାନେ ଯଦି ସର୍ଭେ କରିବେ ବହୁତ ଚାଷୀ ଲାଭବାନ ହେବା ସହିତ ଗାଈମାନଙ୍କର ମୃତ୍ୟୁ ସଂଖ୍ୟା ମଧ୍ୟ କମିବାର ଆଶଙ୍କା ରହିଛି ଏଣୁ ସରକାର ସେମାନଙ୍କ ପ୍ରତି ଯଦି ଧ୍ୟାନ ଅର୍ପଣ କରିବେ ତା'ହେଲେ ଆମ ଗାଁ ଗହଳିରେ ରହୁଥିବା ସମସ୍ତ ବେଶି ଖର୍ଚ୍ଚାନ୍ତରୁ ସେମାନେ ମୁକ୍ତି ପାଇବେ ଏବଂ ଉପକୃତ ମଧ୍ୟ ହେବେ